ଆଜିକାଲି ଇଣ୍ଟରନେଟ୍ ମାଧ୍ୟମରେ ସବୁକିଛି ଲୋକମାନେ ସବୁ ଜାଣିପାରୁଛନ୍ତି ତେଣୁ ମୋତେ ବିଶେଷ କରିକି ଇ ଆଉ ଇଣ୍ଟରନେଟ୍ରେ କମ୍ପ୍ୟୁଟର୍ ମାଧ୍ୟମରେ ସବୁକିଛି ମୋତେ ପଢ଼ିବାକୁ ଭଲ ଲାଗେ ଏହାର କାରଣ ହେଲା ଇଣ୍ଟରନେଟ୍ରେ ସବୁ ସବୁ ଭଲ ଭାବରେ ଜାଣିହୁଏ ଇଣ୍ଟରନେଟ୍ ମାଧ୍ୟମରେ ବହି ପଢ଼ିବା ଚାଷ କରିବା ଏବଂ ବିଭିନ୍ନ ପ୍ରକାର ଉପଯୁକ୍ତ ସ୍ୱାସ୍ଥ୍ୟ ସେବା ବାବଦରେ ଜାଣିପାରିବା ତେଣୁ ଚାଷ ବାବଦରେ ଇଣ୍ଟରନେଟ୍ ମାଧ୍ୟମରେ ସବୁକିଛି ଆମେ ଜାଣିପାରୁଛେ ତେଣୁ ତେଣୁ ଆମ୍କୁ ଭଲ ଲାଗୁଚି ଇଣ୍ଟରନେଟ୍ରେ ପଢ଼ାପଢ଼ି କରିବା ପାଇଁ ତା ମାଧ୍ୟମରେ ଆଜିକାଲି ଆଧୁନିକ ଯୁଗରେ ସବୁ ବିଭିନ୍ନ ପ୍ରକାର ବିଷୟରେ ଜାଣିପାରୁଛେ ଉନ୍ନତିମୂଳକ କାମ ଜାଣିପାରୁଛେ ତେଣୁ ଇବୁକ୍ ରେ ଆମେ ଚାଷ ବାବଦରେ କୃଷି ବାବଦରେ ପଶୁ ପାଳନ ଶିକ୍ଷା କ୍ଷେତ୍ର ବିଭିନ୍ନ ପ୍ରକାର ଇଲେକ୍ଟ୍ରୋନିକ୍ସ୍ ମାଧ୍ୟମରେ ପାଠ ଶିକ୍ଷା ଦାନ ସବୁ ଆମେ ଜାଣିପାରୁଛେ ତେଣୁ ପାଠ କମ୍ପ୍ୟୁଟର୍ ମାଧ୍ୟମରେ ପଢ଼ିବାକୁ ସମସ୍ତଙ୍କୁ ଆଜିକାଲି ଭଲ ଲାଗୁଚି ତେଣୁ କମ୍ପ୍ୟୁଟର୍ ଇଣ୍ଟରନେଟ୍ରେ ଆମେ ପଢ଼ିବାକୁ ଇଚ୍ଛା ପ୍ରକାଶ କରୁଛୁ